କନ୍ଧମାଳ ଜିଲ୍ଲାର ସ୍ଥାନୀୟ କ୍ରୀଡ଼ାଗୁଡ଼ିକ ହେଉଛି କବାଡ଼ି କ୍ରିକେଟ ଖୋଖୋ ମଲ୍ଲ କୁସ୍ତି ଫୁଟବଲ ପୁଚି ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ଗୁଡ଼ିକ ମଧ୍ୟରେ କୁଇ ନୃତ୍ୟ ବିଭିନ୍ନ ଆଞ୍ଚଳିକ ଗୀତ କୁଇ ଗୀତ ଇତ୍ୟାଦି ସ୍ଥାନ ପାଇଛି ସେମାନେ ଏକ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପ୍ରତ୍ୟେକ ଉତ୍ସବଗୁଡ଼ିକରେ ଏକାଠି ହୋଇ ନାଚଗୀତ କରିବାକୁ ଦେଖିବାକୁ ମିଳେ ଏବଂ ଏହା ଜିଲ୍ଲାର ସମ୍ପ୍ରଦାୟିକ ଭାବନାରେ ଯୋଗଦାନ କରିବାକୁ ସାହାଯ୍ୟ କରେ ସମସ୍ତେ ଏଥିରେ ଅଂଶୀଦାର ହୋଇ ନାଚନ୍ତି ଗାଆନ୍ତି ଏହାଦ୍ୱାରା ଏହାର ଏକତା ଭାବ ବୃଦ୍ଧି ପାଏ